ଆମ ଗାଁ ଗହଳିରେ ସାଧାରଣତଃ ଗୋରୁ ଛେଳି ଗାଈ କୁକୁଡ଼ା ରଖିଥାନ୍ତି ଯେଉଁଥିରେ କି ଲୋକମାନେ ଭଲ ସୁବିଧା ମାନେ ପଇସା ବି କମେଇଥାନ୍ତି ବିକ୍ରି କରିକି ତାକୁ ଆଉ ଯେଉଁ ଏହା ସହିତ ଆମେ ତା'ର ଅଲଗା ବ୍ୟବସାୟ ମଧ୍ୟ କରିପାରିବା ଯେଉଁଥିରେ ଆମର ଯେଉଁ ବାଡ଼ି ଅଛି ବାଡ଼ିରେ ପନିପରିବା ଚାଷ କରିକି ବଜାରରେ ବିକ୍ରି କରିପାରିବା ତା ସହିତ ପୋଖରୀ ଖୋଳିକି ସେଥିରେ ଆମେ ମାଛ ଚାଷ କରିପାରିବା ମାଛ ଚାଷ କରିକି ବଜାରରେ ବିକ୍ରି କରିପାରିବା ତା ସହିତ ଯେଉଁ ମାନେ କୁକୁଡ଼ା ବ୍ୟବସାୟ କରିବା ତାକୁ ନିଜେ ଯଦି ଦୋକାନ ଆମେ ନିଜେ ଦେଇକି କାଟିକି ବିକ୍ରି କରିପାରିବା ତାହେଲେ ଭଲ ଲାଭ ମିଳିବ ଯେଉଁ କୁକୁଡ଼ା ଠାରୁ ଯେଉଁ ଅଣ୍ଡା ମିଳୁଛି ସେ ଅଣ୍ଡାକୁ ମଧ୍ୟ ବିକ୍ରି କରିକି ଆମେ ଭଲ ପଇସା ବି ଇନକମ୍ କରିପାରିବା ଯଦି ଆମେ ଗାଈ ରଖୁଛେ ତ ଗାଈ ପାଖରୁ ବହୁତ ଆମକୁ ମିଳୁଛି ଯେମିତି କ୍ଷୀର ଦହି ଛେନା ଆଉ ଘିଅ ମଧ୍ୟ ବନେଇକି ଆମେ ବିକ୍ରି କରିପାରିବା ଆଉ ଆମେ ଯଦି ନିଜେ ନିଜେ ଯଦି ଦୋକାନ ଦେବା ତାହେଲେ ହେଉଛି ଭଲ ଫାଇଦା ମିଳିବ ଯେଉଁଥିରେ କି ବ୍ୟବସାୟକୁ ଦେଲା ବେଳକୁ ତାକୁ ଆମେ ଅଳ୍ପ ପଇସାରେ ଦଉଛେ କିନ୍ତୁ ଆମକୁ କମ୍ ଲାଭ ମିଳୁଛି ଯଦି ଆମେ ନିଜେ ଦୋକାନ ଦେବା ତ ଆମକୁ ବେଶୀ ଲାଭ ମିଳିବ ଯେମିତିକି ଛେନା ଦୋକାନଟେ ହେଇଗଲା ମିଠା ଦୋକାନଟେ ହେଇଗଲା ଆଉ ଘିଅ ବି ଆମେ ବିକ୍ରି କରିପାରିବା ତ ଆମକୁ ଭଲ ଲାଭ ମିଳିବ